କୃଷକମାନେ ଗାଈର ଗୋବର ଏକାଠି କରି ଏକ ଜାଗାରେ ଗଦା କରି ରଖିଦିଅନ୍ତି ସେଠାରେ ସେ ଗୋବର ନଷ୍ଟ ହେବ ନାହିଁ ଏବଂ ପରେ ଶୁଖିଯିବା ପରେ ଗୋବର କୃଷକମାନଙ୍କର ଜମିରେ ଭଲ କାମ କରେ ସେଇଟା ପାଇଁ ସେ ଗୋବର ପରେ ବହୁତ ଓ କାମ କରେ ତେଣୁ କମ୍ପୋଷ୍ଟ୍ କମ୍ପୋଷ୍ଟିଂ ସାର ଭାବରେ ବ୍ୟବହାର କରିବା ବି ହୁଏ